ଯେହେତୁ ଆମେ ଓଡ଼ିଆ ଆମ ଓଡ଼ିଶାର ଅଞ୍ଚଳରେ ବାରମାସରେ ତେର ପର୍ବ ପାଳନ କରାଯାଏ ଏଥିରେ ମୁଖ୍ୟ ପର୍ବ ହେଉଛି ରଥଯାତ୍ରା ଆଉ ରଜ ରଥଯାତ୍ରାରେ ଆମର ମୁଖ୍ୟ ଦେବତା ଜଗନ୍ନାଥଙ୍କୁ ରଥରେ ବସାଇକି ମାଉସୀ ମା ମନ୍ଦିରକୁ ନିଆଯାଏ ମୁଁ ଆଉ ଗୋଟାକ ପର୍ବ ହେଉଛି ରଜ ରଜରେ ଆମେ ମୁଖ୍ୟତଃ ଚାଷୀମାନଙ୍କର ପର୍ବ ଚାଷୀମାନେ ବର୍ଷରେ ଥରେ ଆନନ୍ଦ ଉଲ୍ଲାସରେ ଏହି ପର୍ବ ପାଳନ କରାଯାଏ ବିଭିନ୍ନ ପ୍ରକାର ପିଠା ମିଠା ଏହିସବୁ ଜିନିଷ କାମ କରିକି ପଡ଼ୋଶୀମାନଙ୍କୁ ବଣ୍ଟାଯାଏ ଆଉ ମୁଖ୍ୟତଃ ଆମର ହିନ୍ଦୁ ଧର୍ମରେ ଏକ ଯୁଦ୍ଧ ହୋଇଥିଲା ମହାଭାରତ ମହାଭାରତରେ ବହୁତ ଶିକ୍ଷା ଆମକୁ ମିଳେ ଭଗବାନ ଶ୍ରୀକୃଷ୍ଣ ଆମ କେଉଁ କ୍ଷେତ୍ରରେ କଣ କରିବାକୁ ଆମକୁ ଉପଦେଶ ଦେଇଛନ୍ତି